ମୋ ମତରେ ଯୋଗ କରିବାର ଉପଯୁକ୍ତ ସମୟ ସୀମା ହେଉଛି ଛଅ ବର୍ଷ କାରଣ ଆମେ ଛଅ ବର୍ଷରୁ ବ୍ୟାୟାମ କରିପାରିବା ଆଉ ଏହା କରିବା ଦ୍ୱାରା ଆମର ହାଡ଼ ଗୁଡ଼ିକ ସବୁ ମଜବୁତ ହୋଇଥାଏ ଏବଂ ଏହା ଆମ ମାନସିକ କ୍ଷେତ୍ରରେ ଏବଂ ଶାରୀରିକ କ୍ଷେତ୍ରରେ ବହୁତ ବିକଶିତ ହୋଇଥାଏ ଏବଂ ଏହା କରିବା ଦ୍ୱାରା ଆମେ ବହୁତ ରୋଗରୁ ଆରୋଗ୍ୟ ପାଇ ଥାଉ ଯେମିତି କି ଆମର ରୋଗ ପ୍ରତିଶୋଧକ ଶକ୍ତିଟା ବୃଦ୍ଧି ପାଇଥାଏ ଏବଂ ଏହା କରିବା ଦ୍ୱାରା ଆମକୁ ବହୁତ ଗୁଡ଼ିଏ ଫାଇଦା ମିଳିଥାଏ ଏବଂ ଯଦ୍ୱାରାକି ଆମେ କେଉଁ ଗୋଟେ କାମ କରିବା ତ ସେଇ କାମ ପ୍ରତି ଆମର ବହୁତ ଇନ୍ଟରେଷ୍ଟ ହୋଇଥାଏ ଏବଂ ପଢ଼ିବା ଦ୍ୱାରା ପଢିବାକୁ ମଧ୍ୟ ଆମ ମାଇଣ୍ଡ ବହୁତ ଶାନ୍ତ ରହିଥାଏ ତ ଏହାଦ୍ୱାରା ଆମେ ବହୁତ ଲାଭ ପାଇଥାଉ